ଆଜିକାଲି ଲୋକମାନେ ଦୁଃସାହାସିକ କ୍ରୀଡ଼ା ବା ଯାତ୍ରା କରିବାକୁ ବେଶୀ ପସନ୍ଦ କରୁଛନ୍ତି ସେମିତି ଆମେ ମଧ୍ୟ ଚାରି ଜଣ ମିଶିକି ସେମିତି ଗୋଟେ ଦୁଃସାହାସିକ ଯାତ୍ରାରେ ଯିବାକୁ ମନସ୍ତ କରିଥିଲୁ ଆମେ ଆମ ଅଞ୍ଚଳର ପାଖରେ ଥିବା ଏକ ପାହାଡ଼ ଶିଖକୁ ଯିବାକୁ ସମସ୍ତେ ନିଷ୍ପତ୍ତି ନେଲୁ ସେଥିପାଇଁ ଦିନ ଏବଂ ତାରିଖ ଆମେ ଧାର୍ଯ୍ୟ କଲୁ ଯେଉଁଦିନ ଆମେ ଚଢ଼ିବାର ଥିଲା ସେଦିନ ସକାଳ ସମସ୍ତେ ଏକାଠି ହୋଇ ପ୍ରଥମେ ବାଇକ୍ ସାହାଯ୍ୟରେ ସେ ପାହାଡ଼ର ପାଦ ଦେଶକୁ ଗଲୁ ଏବଂ ସେଠାରେ ଗାଡ଼ିକୁ ରଖିଦେଇ ଆମେ ଆମର ସମସ୍ତ ସାମଗ୍ରୀ ଧରି ପାହାଡ଼ ଉପରକୁ ଚଢ଼ିବାକୁ ଲାଗିଲୁ ପ୍ରଥମତେ କିଛି ଡର ଦେଖିବାକୁ ଗଲେ ପାହାଡ଼ ତଳରେ ଘଞ୍ଚ ଜଙ୍ଗଲ ହେଇଥାଏ ସେଥିପାଇଁ ସେଠାରେ ବିଭିନ୍ନ ପ୍ରକାର ଜନ୍ତୁ ବା ପଶୁ ଦେଖିଲୁ ସେଠାରେ ବିଭିନ୍ନ ପ୍ରକାର ସାପ ଗଧିଆ ଇତ୍ୟାଦି ଥାଆନ୍ତି କିଛି କିଛି ଡର ଲାଗୁଥାଏ କାରଣ ସାପ ଯଦି ଆମକୁ କାମୁଡ଼ି ଦବ ଆମେ ମୃତ୍ୟୁ ମୁଖରେ ପଡ଼ିଯିବା ଏବଂ ପଶୁ ଆମକୁ ଆକ୍ରମଣ କରିବାର ସମ୍ଭାବନା ବହୁତ ଥାଏ କିନ୍ତୁ ଆମେ ସେସବୁ ଖାତିର ନକରି ଉପକେ ଚଢ଼ିବାକୁ ଲାଗିଲୁ ଉପରେ ଯେତେବେଳେ ଚଢ଼ିଲୁ ଆମ ଯେତେ ଉପରୁ ତ ଆମକୁ ଦେହରୁ ସେତେ ଝାଳ ବାହାରୁଥାଏ ଏବଂ ଆମକୁ ଟିକେ ହାଲିଆ ଲାଗୁଥାଏ ଏବଂ ପାହାଡ଼ ଚଢ଼ିବା ବଲେ କେଉଁ ଜାଗାରେ ଛିଡ଼ା ହେଇକି ଚାଲି ଚାଲି ଯିବାକୁ ପଡ଼ିଥାଏ ଚାଲି ହାତ ଗୋଡ଼ ତଳେ ଚାଲି ଚାଲି ଯିବାକୁ ପଡ଼େ ବିଭିନ୍ନ ଜାଗାରେ କେ କେତେବେଳେ କଣ୍ଟା ମାଡ଼ି ହେଇଯାଉଥାଏ ତ କେତେବେଳେ ବହୁତ ପଥରିଆ ଥାଏ ଏବଂ ପଥୁରିଆ ଜାଗାମାନଙ୍କରେ ଗଲାବେଳେ ଛୋଟ ଛୋଟ ପଥର ଖଣ୍ଡ ମାଡ଼ିଦେଲେ ସେଇଟା ତଳକୁ ଖସି ପଡ଼ିଥାଏ ଏବଂ ଆମ ପାଦ ପୋଡ଼ିଲା ପରେ ସେ ପଥର ଗୁଡ଼ିକ ତଳକୁ ଖସି ଯାଉଥାଏ ସେଥିପାଇଁ ଆମକୁ ବହୁତ ଡର ଲାଗୁଥାଏ କିନ୍ତୁ ଆମେ ସେସବୁ ଖାତିର ନକରି ଉପରକୁ ଚଢ଼ିଲୁ ଏବଂ ଶେଷରେ ସେ ପର୍ବତର ଶିଖରେ ପହଞ୍ଚି ପାରିଲୁ ଏଥିରୁ ଆମେ ଜାଣିଲୁ ଯେ ପରିସ୍ଥିତି ଯେକୌଣସି ପ୍ରକାର ହଉନା କାହିଁକି ଯଦି ବିଶ୍ୱାସରେ ଆଉ ବିଶ୍ୱାସରେ ଆଗ ବଢ଼ିକି ଯିବା ତତେ ସେଇ କାମରେ ଆମେ ନିଶ୍ଚୟ ସଫଳ ହୋଇପାରିବା